ମୁଁ ମନେରଖିଥିବା ପାଞ୍ଚଟି ତାରିଖ ହେଉଛି ବାଇଶ ସାତ ଉଣେଇଶଶହ ଏକାନବେ ଚଉଦ ପାଞ୍ଚ ଦୁଇହଜାର ଅଠର ଏକ ଚାରି ଦୁଇହଜାର ପାଞ୍ଚ ତିନି ସାତ ଦୁଇହଜାର କୋଡ଼ିଏ ଦଶ ଆଠ ଉଣେଇଶ ଶହ ଛୟାନବେ